ଆମେ ଯଦି କୌଣସି ପଶୁମାନଙ୍କୁ ଯଦି ଚିହ୍ନଟ କରିବା ମାନେ ସୁସ୍ଥ ସବଳ ତା'ହେଲେ ଯଦି ନିଜେ ଜାଣି ପାରିବା ନାହିଁ ତା'ହେଲେ ଆମେ ସିଧାସଳଖ ଯାଇ ପଶୁ ଡକ୍ଟରକୁ ପଶୁ ଡକ୍ଟରଙ୍କ ପରାମର୍ଶ ନେଇ ବୁଝିବା ଆବଶ୍ୟକ କାହିଁକିନା ତାଙ୍କେ ହିଁ ଜାଣିବେ ଯେ ଯେହେତୁ ଯୋଉଟା ଆମର ସୁସ୍ଥ ସବଳ ଅଛି କି ନାହିଁ ସେଇଟା ଏକ୍ଚୁଲି ପଶୁ ଡାକ୍ଟରଙ୍କ ଛଡ଼ା ଆଉ କିଏ ବି ସୁସ୍ଥ ସବଳ ବିଷୟରେ କହିପାରିବେନି ନହେଲେ ଠିକ୍ ଯଦି ଆମର କୃଷି ଭାଇମାନେ ଯାହା ପାଖରେ ଗାଈ ଗୋରୁ ଥିବ ପଶୁ ତାଙ୍କୁ ଭଲ ଭାବରେ ଖାଇବା ଆଉ ରହିବା ବ୍ୟବସ୍ଥା ଭଲରେ ତାଙ୍କୁ ଠିକ୍ ସମୟରେ ଗାଧା ଗୁଧି କରି ଯଦି ରଖୁଥିବ ଯେଉଁ ପଶୁଟା ଚିକ୍କଣ ସୁନ୍ଦର ଆଉ ଗୋଡ଼ ହାତ ଯାହା ବଳବାନ ଥିବ ତାଙ୍କୁ ଆମେ ଜାଣିବା ଯେ ଇଏ ଗୋଟେ ସୁସ୍ଥ ସବଳ ଅଛି ଏବଂ ଯାଇ ଯଦି ଆମେ ପଶୁ ଡକ୍ଟରଙ୍କର ପରାମର୍ଶ ନେବା ତା'ହେଲେ ଆମେ ପୁଣି ଭଲ ଭାବରେ ଅନୁଧ୍ୟାନ କରି ଜାଣିପାରିବା ଯେ ଏହି ପଶୁଟା ଭଲ ବା ସୁସ୍ଥ ସବଳ ଅଟେ